ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଜ୍ୱର ମୁଖ୍ୟତଃ ମଶାମାନଙ୍କ ଠାରୁ ବ୍ୟାପିଥାଏ ଯାହାଫଳରେ କି ଆମେମାନେ ପ୍ଲାଷ୍ଟିକ୍ର ୟ୍ୟୁଜ୍ କରିବା ଦ୍ୱାରା ପ୍ଲାଷ୍ଟିକ୍ ପଲିଥିନ୍ ଗ୍ଲାସ୍ ତାଟିଆ ଥାଳି ମଧ୍ୟରେ ପାଣି ଜମି ରହି ଏଥିରୁ ପାଣି ପଚି ସେଥିରୁ ମଶାମାନେ ସୃଷ୍ଟି ହୋଇଥାନ୍ତି ସେହି ମଶାମାନେ ଆମ ପରିବେଶରେ ପରିବେଶ ଆସି ରୋଗ କରାଇଥାନ୍ତି ଆଉ ରୋଗ କରାଇବା ଦ୍ଵାରା ଆମମାନଙ୍କୁ ଜ୍ୱର ରୋଗର ସମ୍ମୁଖୀନ ହୋଇଥାଏ ଆଉ ଏଥିମଧ୍ୟରୁ ଆମେମାନେ ରୋଗକୁ ରୋକିବା ପାଇଁ ଆମେ ନିଜର ପରିବେଶକୁ ସଫାସୁତୁରା ରଖିବା ପ୍ଲାଷ୍ଟିକର ୟ୍ୟୁଜ୍କୁ କମେଇବାକୁ ପଡ଼ିବା ଆଉ କମାଇବାକୁ ପଡ଼ିବ ଆଉ ପ୍ଲାଷ୍ଟିକ୍ର ୟ୍ୟୁଜ୍ କମାଇବାକୁ ପଡ଼ିବ ଯେଉଁଠାରେ ପାଣି ଜମିଥିବ ଏହାକୁ ସଫା କରିବାକୁ ପଡ଼ିବ ନିଜର ନଦୀନାଳ ଡ୍ରେନକୁ ସଫା କରିବାକୁ ହେବ ଆଉ ମଶାରି ମଶା ମଶାରିଟା ମଶାରି ଟାଙ୍ଗି ଶୋଇବାକୁ ହେବ ମଶାରି ବ୍ୟବହାର କରିବାକୁ ହେବ ମଶା ଧୂପ ଏମିତିକି ମଶା ଦୂରୀକରଣ କରିବା ପାଇଁ ଯେଉଁ ସବୁ ସାମଗ୍ରୀ ଅଛି ବ୍ୟବହାର କରିବାକୁ ପଡ଼ିବ ବ୍ୟବହାର କରିବା ଦ୍ୱାରା ଆମେ ଡେଙ୍ଗୁ ମ୍ୟାଲେରିଆ ଜ୍ୱର ଠାରୁ ଦୂରରେ ରହିବାକୁ ହେବ ଏଥିପାଇଁ ଆମେ ପଦକ୍ଷେପ ନେବାକୁ ପଡ଼ିବ ଯାହାଫଳରେ କି ଆମ୍ଭେମାନେ ଡେଙ୍ଗୁ ଜ୍ୱରରୁ ଡେଙ୍ଗୁ ଓ ମ୍ୟାଲେରିଆ ମଶାମାନେ ଫେଲୋଉଥିବା ରୋଗ ଜ୍ୱର ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱର ଠାରୁ ଦୂରୀ ରହିବାକୁ ହେବ ଡେଙ୍ଗୁ ମ୍ୟାଲେରିଆ ହେଇଥିବା ରୋଗୀର ରୋଗୀଠାରୁ ଆମେ ଦୂରେଇକି ରହିବାକୁ ହେବ ତାହାକୁ ସଠିକ୍ ଚିକିତ୍ସା କରିବାକୁ ହେବ ମେଡ଼ିକାଲ୍ ନେବାକୁ ହେବ ନେବା ଦ୍ୱାରା ଆମେମାନେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗକୁ ରୋଗକୁ ରୋକିବାରେ ସମର୍ଥ ହୋଇପାରିବା